ମୋ ଜୀବନରେ ବହୁତ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମୁଁ ଶିଖିଛି ତାହା ମୋ ଜୀବନରେ ବହୁତ ଅନୁକୂଳ ପ୍ରଭାବ ପକାଇଛି ଯେପରିକି ଗୁରୁଜନ ମାନଙ୍କୁ ସମ୍ମାନ ଦେଖାଇବା ଏବଂ ସାନ ମାନଙ୍କୁ ଆଦର କରିବା ଓ ସମସ୍ତଙ୍କ ସହ ବନ୍ଧୁତ୍ୱର ସମ୍ପର୍କ ରଖିବା